ହେଲୋ ମେଘନା ଟ୍ରାଭେଲ ଏଜେସ୍ କେ କଲ୍ ଲାଗିଛେ ତ କିଶୋର ଭାଇର ନିକି ମୁଇଁ ଫଟାମୁଡ଼ା ସଜନା ସାହୁ କହୁଛେ ମୁଇଁ କାଲି ତମକୁ କଲ୍ କରିଥିଲି ଭଟା ମୁଣ୍ଡାରୁ ହରିଶଙ୍ଖ ଯିବାର ଲାଗି ଗୋଟେ କାର୍ ବୁକ୍ କରିଥିଲି ଆଉ ପଇସା ବି ଦେଇଛେ ମୁଇଁ କାଲି କହିଥିଲି ଯେ ଆଜି ଦଶ ବଜେ ଆମର ଘରକେ ଆସିବି ବୋଲି ଆଉ ଦେ ଏଗାର ବାଜିଲା ନ ବାକି ବାକି ତମେ କେଁ ହେଲା ଯେ ନାଇଁ ଆସିବାର ତାଲି ଆମକୁ ଯିବାର କେ ବିଲମ୍ବ ହେଉ ହେଲାନ ତମେ କେବେ କେଁ ହେଲା ଯେ ଏତେ ବିଲମ୍ବ କରୁଛ କହ ଆଉ ଇହାଦେ କେବେ କେନ୍ କେନ୍ ନ ଅଛ ଯେ କି କହ ଆଉ କେତେବେଲେ ଲଗାଇବ ଆମର ଗାଁକେ ଆସ ଆସିବାର କି